ଆମେ କାକରାପିଠା କରିଥାଉ ସେଥିରେ ଅଟା ଯନ୍ତା ହୁଏ ନଡ଼ିଆକୁ କୋରି ସେଥିରେ ପୁର ପ୍ରସ୍ତୁତ କରି ଅଟା ଭିତରେ ରଖି ତାକୁ ପୁରଦେଇ ଗୋଟିଏ ପିଠା ତିଆରି କରୁ ଏବଂ ତାକୁ ତେଲରେ ମଧ୍ୟ ଛାଣିଥାଉ ସୁଜି ମଣ୍ଡା ସୁଜିକୁ ଆମେ ଯନ୍ତି ସେଥିରେ ଚିନି ଏବଂ ନଡ଼ିଆ କୋରାର ମିଶ୍ରଣରେ ଏକ ପୁର ପ୍ରସ୍ତୁତ କରିଥାଉ ସେହି ପୁରକୁ ସେହି ମଣ୍ଡା ଭିତରେ ରଖି ଆମେ ତାକୁ ମଧ୍ୟ ଛାଣି ଖାଇଥାଉ ସେ ପାଟିକୁ ବହୁତ ସ୍ୱାଦ ଲାଗେ